ଆମ ଅଞ୍ଚଳରେ କୌଣସି ଅନ୍ତର୍ଗୋଷ୍ଠୀ ଯୁଦ୍ଧ ବିଷୟରେ ଆପଣ ଅବଗତ କରୁଛନ୍ତି ଯେଉଁଟା ଆମ ଅନ୍ତ ଅଞ୍ଚଳରେ ଆଜ୍ଞା ଏମିତି ଯୁଦ୍ଧ ହୋଇନି ଏବଂ ଯାହା ଏକ ଦୀର୍ଘ ଇତିହାସ ଅଛି ସମସ୍ତ ରାଜ୍ୟ ଭିତରେ ଯୁଦ୍ଧ ଅର୍ନ୍ତ ସମୁଦାୟ ଦେୟ ଲଢ଼େଇ ଯେଉଁଟା କହୁଛନ୍ତି ସେଇଟା ଆମ ଏଇ ଅଞ୍ଚଳରେ ନାଇଁ ଆଜ୍ଞା ଆଉ ଆଗକୁ ବି ଆଗକୁ ବି ହବନି ଏତିକି ମୋ ଆଶା ଉପରେ ବିଶ୍ୱାସ ଅଛି ଏମିତି ଭଲରେ ଚାଲୁଥିବ ଚାଲିଛି